ମୁଁ ଆମର ଯେହେତୁ ମିଡ଼ିଅମ୍ ପରିବାର ହେତୁ ମୁଁ କମ୍ ରୋଷେଇ କରିଥାଏ କିନ୍ତୁ ଆମର ଶ୍ରାଦ୍ଧ ଭୋଜି କିମ୍ବା ଘର ଗହଳି ହୋଇଥାଏ ଏବଂ ବିଭିନ୍ନ ଉତ୍ସବରେ ମଧ୍ୟ ଘରେ ଫଙ୍କସନ୍ ହୁଏ ଯାହାଫଳରେ କି ଆମର ଘରେ ଅଧିକ ଲୋକ ପରିବାର ବନ୍ଧୁବାନ୍ଧବ ସମସ୍ତେ ଆସିଥାନ୍ତି ତା ଫଳରେ ଆମର ଘର ଗହଳି ହୋଇଥାଏ ତ ରୋଷେଇ କରିବା ପାଇଁ ଲୋକ ମଧ୍ୟ ଅଧିକା ଥାନ୍ତି କିନ୍ତୁ ଯେହେତୁ ମୁଁ ଜଣେ ରୋଷେଇ ହେଇଥିବା ହେତୁ ଅଧିକ ପରିଶ୍ରମ ଲାଗେ ଏବଂ ରୋଷେଇର ସାମଗ୍ରୀ ମଧ୍ୟ ଅଧିକ ଲାଗେ ସ୍ୱାଦ ଅନୁସାରେ କିମ୍ବା ରାଗ ଅନୁସାରେ ମଧ୍ୟ ତା'ର କ୍ଵାଣ୍ଟିଟି୍ ଅନୁସାରେ ତାହା ଅଧିକ ହୋଇଥାଏ ରାନ୍ଧିବା ପାଇଁ ବି ବହୁତ ଅସୁବିଧା ହୋଇଥାଏ ଦେଖି ଚାହିଁ ତାହାର ରୋଷେଇ କରିବାକୁ ପଡ଼ିଥାଏ ଯେହେତୁ ମୁଁ ମିଡ଼ିଅମ୍ ପରିବାରରେ ଥିବା ଲୋକ ଯେହେତୁ ରୋଷେଇ କମ୍ କରୁଥିଲି ପରିବାର ଅଧିକା ହୋଇଥିବା ହେତୁ ଅଧିକା ରୋଷେଇ ମଧ୍ୟ ହୋଇଥାଏ ତେଣୁ ଜଗି ରଖିକିରି ରୋଷେଇ କରିବାକୁ ପଡ଼ିଥାଏ ଏବଂ ବୁଦ୍ଧି ଖଟେଇକିରି ରୋଷେଇ ହୋଇଥାଏ ଯାହାଫଳରେ କି ରୋଷେଇରେ ଉଣା ଅଧିକ କିଛି ନ ହୋଇଥାଏ ଏବଂ ତାର ସ୍ୱାଦ ଯେପରି ଅଧିକା ହୋଇଥାଏ ଆଉ ରୋଷେଇକୁ ଅଧିକା ଶୀଘ୍ର ସାରିବା ପାଇଁ ହେଲେ ଚୁଲି କିମ୍ବା ଗ୍ୟାସ୍ର ଅଧିକ ବଡ଼ ପରିମାଣର ଗ୍ୟାସ୍ ବ୍ୟବହାର କରୁ ବ୍ୟବହାର କରିବାକୁ ପଡ଼ିଥାଏ ଚୁଲି ଏବଂ ଗ୍ୟାସ୍ ର ବ୍ୟବହାର କରିବା ଦ୍ୱାରା ଦ୍ରୁତ ଗତିରେ ରୋଷେଇ କାର୍ଯ୍ୟ ସରିଯାଇଥାଏ ଏବଂ ଅଧିକ ଯେହେତୁ ରୋଷେଇର ଆଇଟମ୍ ଅନୁସାରେ ରୋଷେଇର ଆଇଟମ୍ ଅନୁସାରେ ତାହା ସେହି ଅନୁସାରେ ତାର ଟାଇମ୍କୁ ଧରି ସମୟକୁ ଧରି ସେ ରୋଷେଇ ଆରମ୍ଭ କରାଯାଇଥାଏ ଅଧିକ ରୋଷେଇ କରିବା ପାଇଁ ହେଲେ ଜଲ୍ଦି ବା ଯଥା ଶୀଘ୍ର କମ୍ ଯଥାଶୀଘ୍ର ରୋଷେଇ ଆରମ୍ଭ କରିବାକୁ ପଡ଼ିଥାଏ ଯାହାଫଳରେ କି ଖାଇବା ସମୟରେ ସଠିକ୍ ପରିମାଣରେ ଏବଂ ସଠିକ୍ ଭାବରେ ଖାଦ୍ୟଟି ଯେମିତି ପ୍ରସ୍ତୁତ ହୋଇପାରିବ